ମୋର ଅବସର ସମୟରେ ବଗିଚା କାମ କରିବାକୁ ଭଲ ଲାଗେ କାରଣ ମୁଁ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି ଯେମିତି କି ଆମ୍ବ ଲେମ୍ବୁ ପିଜୁଳି ପନିପରିବାରେ ବାଇଗଣ ଲଙ୍କା ଭେଣ୍ଡି ଟମାଟୋ ଏଗୁଡ଼ିକ ଘରେ ଖାଉ ବାକିତକ ବଜାରରେ ବିକ୍ରି କରି ଦୁଇପଇସା ଲାଭ ପାଉ